ମାଛ ଚାଷ ମାଛ ଚାଷ ମଧ୍ୟରେ ଆମେ ବିଭିନ୍ନ ପ୍ରକାର ମାଛ ଦେଖାଇପାରିବା ମାଛ ଭିତରେ ଦହି ବିଲାତି ଭାକୁର ଇତ୍ୟାଦି ମାଛ ଦେଖିବାକୁ ପାଇପାରିବା ହେଲେ ମାଛ ମଧ୍ୟରେ ବିଭିନ୍ନ ପ୍ରକାର ଦାମ ରହିଥାଏ ସେଥିମଧ୍ୟରେ ବିଲାତିର ଦାମ ଅଧିକ ସେଥିପାଇଁ ଆମେ ବିଲାତିର ଚାହିଦା ଅଧିକ ମାଛ ଚାଷ ମଧ୍ୟରେ ଆମେ ବିଭିନ୍ନ ପ୍ରକାର ସୋପାନ ପଦ୍ଧତି ଅବଲମ୍ବନ କରିପାରିବା ସେଇଠା ଧରିବାକୁ ଅତୀତ ସହଜ ନୁହେଁ କାରଣ ମାଛ ଚାଷରେ ସହଜରେ ଅଧିକ ଚାଷ ହୁଏ ନାହିଁ ବା ସହଜ ଚାଷରେ ଅଧିକ କ୍ଷତି ମଧ୍ୟ ହୋଇଥାଏ ତେଣୁ ମାଛକୁ ଧରିବାକୁ ହେଲେ ଆମେ ବିଭିନ୍ନ ପ୍ରକାର ଝିମୁ ଇତ୍ୟାଦି ମାଛର ବ୍ୟବହାର କରିପାରିବା ମାଛ ଚାଷ ଦ୍ୱାରା ଆମେ ବିଭିନ୍ନ ପ୍ରକାର ମାଛ ମଧ୍ୟରେ ବିଭିନ୍ନ ପ୍ରକାର ମାଛକୁ ନେଇପାରିବା ହେଲେ ମାଛରେ ଚାହିଦା ଅନୁଯାୟୀ ମାଛ ଚାଷ କରିପାରବା ମାଛ ଚାଷ ଦ୍ୱାରା ଆମେ ବିଭିନ୍ନ ସୋପାନ ପଦ୍ଧତି ଦ୍ୱାରା ମାଛ ଚାଷ କରି ତାହା ବି ଫଳପ୍ରଦ ହୋଇଥାଏ ଏବଂ ମାଛର ପରିମାଣ ବଢ଼ିଥାଏ ମାଛ ଗୁଡ଼ିକ ଅଧିକରୁ ଅଧିକ ପାଇବାକୁ ହେଲେ ମାଛର ଚାହିଦା ଅନୁଯାୟୀ ମାଛକୁ ଠିକ୍ ପରିମାଣରେ ଖାଦ୍ୟ ଦେବାକୁ ପଡ଼ିବ ସବୁଠାରୁ ଅଧିକ ମାଛ ଚାଷ ହେଉଛି ବିଲାତି ବିଲାତି ଦାମ ଅଧିକ ଥିବାରୁ ଏଠାରେ ବିଲାତିର ଚାଷ ଅଧିକ କରାଯାଏ ମାଛ ଚାଷ ମଧ୍ୟରେ ମାଛର ଚାହିଦା ଅନୁଯାୟୀ ଦାମ ନିିଆଯାଏ ଚାହିଦା ମାଧ୍ୟମରେ ବିଭିନ୍ନ ପ୍ରକାର ନିଆଯାଏ ତେଣୁ ମାଛ ଚାଷ ଆମ ପାଇଁ ଅଧିକ ଉପଯୋଗୀ ଏବଂ ମାଛ ଚାଷ ଦ୍ୱାରା ଆମେ ବିଭିନ୍ନ ପ୍ରକାର ମାଛ ମଧ୍ୟରେ ବିଲାତି ଚାଷକୁ ନେଇଥାଉ ଧନ୍ୟବାଦ